ଆମ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭଲ ଅଛି ବହୁତ ମେଡ଼ିକାଲ ଅଛି ଆଉ ପ୍ରାଇଭେଟ କ୍ଲିନିକ ବହୁତ ଗୁଡ଼ାଏ ଅଛି ଆମ ପ୍ରତ୍ୟେକ ପଞ୍ଚାୟତରେ ଆମର ହେଲା ପଛିକୁଟ ପଞ୍ଚାୟତ ବି ଗୋଟେ ଭଲ ମେଡ଼ିକାଲ ଅଛି ମୋର କିଛି ଦେହ ପା କି ମୋ ଘରର କିଛି କାହାର ଦେହ ପା ଖରାପ ହେଲେ ସେଠାକୁ ଯାଇ ଆମେ ଭଲ ଭାବରେ ଟ୍ରିଟମେଣ୍ଟ ହେଇପାରିବୁ ଆଉ ପ୍ରତ୍ୟେକ ଘରେ ଫାଷ୍ଟଟେଡ଼ ବକ୍ସ ଆଉ ଅନ୍ୟାନ ସୁବିଧା ବି ଅଛି